ଆମର୍ ଓଡ଼ିଶାକେ ବିଭିନ୍ନ ଅଞ୍ଚଲ୍ରୁ ପର୍ଯ୍ୟଟକମାନେ ଯେତେବେଲେ ଓଡ଼ିଶା ଗ୍ରସ୍ତ କର୍ସନ୍ ସେତିକି ବେଲ୍କେ ପର୍ଯ୍ୟଟକମାନେ ବିଭିନ୍ନ ଜିନିଷ୍କେ ଦେଖିକିରି କିଣିପାରିବେ ଯେହେତୁ ଆମର୍ ଓଡ଼ିଶା ଗୁଟେ ସବୁ ମିଶିକିରି ଅଛନ୍ ଆଦିବାସୀମନେ ବି ଅଛନ୍ ଆଦିବାସୀ ଜିନିଷ୍ ବି ପାଇପାର୍ବେ ତା'ପରେ ବିଭିନ୍ନ କୁମ୍ଭାର୍ କୁମ୍ଭାର୍ ଅଛନ୍ କୁମ୍ଭାର୍ମାନେ ବି ମାଟି ଦ୍ୱାରା କମ୍ ପଇସାରେ ସେଟା କିଣିକିରି ପର୍ଯ୍ୟଟକମାନେ ଯେତେବେଲେ ଆସୁଛନ୍ ସେଟା ସେମାନେ ନେଇପାର୍ବେ ଯେହେତୁ ଆମର୍ ଇନେ ବରମ୍ପୁରୀ ଶାଢ଼ୀ ବି ଅଛେ ସମ୍ବଲପୁରୀ ଶାଢ଼ୀ ବି ଅଛେ ଆର୍ ଇ ଆଦିବାସୀମାନେ ଅଞ୍ଚଳରେ ବାଉଁସ୍ ନେ ଯେତେବେଲେ ସେମାନେ ଆଦିବାସୀମାନେ ଜଙ୍ଗଲନେ ରହୁଛନ୍ ଜଙ୍ଗଲନେ ରହିକିରି ବିଭିନ୍ନ ବସ୍ବାର୍ଲାଗି ଚଉକି ସେଟା ବାଉଁସନ ବନିଥିସି ପୁରା ସୁନ୍ଦର୍ ଦିଶୁଥିସି ସେଟା ବି କିଣିପାର୍ବେ ଇଟା ହେଲା ହସ୍ତତନ୍ତ ତା'ପରେ ସମ୍ବଲପୁରୀ ଶାଢ଼ୀ ବି କିଛି ନା କିଛି ଓଡ଼ିଶାରୁ ସେଥିର୍ଲାଗି ସେମାନେ କେବେ ବି ଦେଖିନିଥାନ୍ ଯେ ଜିନିଷ୍ମନେ ସେଥିର୍ଲାଗି ସେମାନେ କମ୍ ପଇସାରେ ଆରାମ୍ସେ ନେଇ ପାର୍ବେ ଶାଢ଼ୀ ବି ପୁରା ସମ୍ବଲପୁରୀ ଭଲ୍ କପ୍ଡ଼ା ଯେନ୍ଟାକି ଖାଣ୍ଟି ସୁତାରେ ବନୁଛେ ଦେଖ୍ବାର୍ଲାଗି ବି ସୁନ୍ଦର୍ ସେଟା ବି ସେମାନେ ପସନ୍ଦ୍ କରିକିରି ନେଇଥିସନ୍ ଯେହେତୁ ଆମର୍ ଓଡ଼ିଶାନେ ବହୁତ୍ ବିଭିନ୍ନପ୍ରକାର କାରିଗର୍ମନେ ଅଛନ୍ ଯଦି ଆମେ କୁମ୍ଭାର୍କେ କହେମା କୁମ୍ଭାର୍ ସେ ବିଭିନ୍ନ ପାଣି ରଖ୍ବାର୍ଲାଗି ବିଭିନ୍ନ ମାଟି ଦ୍ୱାରା ସେ ଶୋ ଜିନିଷ୍ କୁଣ୍ଡ କିମ୍ବା ରୁଖା ବିଭିନ୍ନ ଜିନିଷ୍ ସେମାନେ ନେଇ ପାର୍ବେ ଆରୁ

ଛୁଆ ପିଲାମାନେ ଯେତେବେଲେ ଆମେ ଘରେ ହରିଆଣ୍ କରୁଥିସନ୍ ସେତ୍କି ବେଲେ ବି ସେ ମାନେ ସେ ଝୁଲଣା ଝୁଲଣା ଭଲିଆ ପୁରା ବାଉଁଶ୍ ପତିଆନେ ସେମାନେ ଇଟା କରିଥିବେ ସେ ଦ୍ୱାରା ବି ସେଟା ନେଇକିରି ବିି ସେମାନେ ଆରାମସେ ଯି ପାରବେ ଲୋକପ୍ରିୟତା ହସ୍ତକଲା ଲେଖାମାନେ ବି ବିଭିନ୍ନ ଚିତ୍ରମନେ କଳାକାର୍ମନେ ବି ଅଛନ୍ କଲା ଆର୍ଟିଷ୍ଟ୍ ସୁନ୍ଦର୍ ଆମର୍ ଓଡ଼ିଶାର ଆରାଧ୍ୟ ଦେବତା ମହାପ୍ରଭୁ ଜଗନ୍ନାଥ ବଳଭଦ୍ର ମା' ସୁଭଦ୍ରାଙ୍କ ଫଟୋ ଚିତ୍ର ବି ଆଙ୍କୁୁଛନ୍ ସେ ଫଟୋକେ ନିକିରି ବି ସେମାନେ ପୂଜା କରି ପାର୍ବେ ସେଟା ବିି ଆମର୍ ଇନେ ଭର୍ପୁର୍ ମାତ୍ରାରେ ମିଲୁଛେ